ମୁଁ ଏ ଚାରି ପାଞ୍ଚଦିନ ତଳେ କୁଲର ଟିଏ ଆଣିଥିଲି ଦଶହଜାର ଟଙ୍କା ଦେଇ ସାମସଙ୍ଗର ମୁଁ ଭାବୁଥିଲି ସାମସଙ୍ଗ ତ ଭଲ ରହୁଛି ତ ସାମସଙ୍ଗର ଧରିକି ଆସିଥିଲି ହେଲେ ସେ କୁଲରଟା ଥଣ୍ଡା କ'ଣ ଦେବ ଗରମ ହି ହେଉଛି ତାର କିଛି ଆଉ ମାନେ ଥଣ୍ଡା ହିଁ ଦେଉନି ଦଶ ଲିଟର ଧରୁଛି ଭାବୁଥିଲି ଭଲ ମାନେ ଖରାଦିନରେ ଭଲ ହେବ ବୋଲି କିନ୍ତୁ କିଛି ବି ଭଲ ହେଉନି ଟଙ୍କାକୁ ଦେଖିବାକୁ ଗଲେ କୁଲର ଆଉ କିଛି ସେଥିରେ କିଛି ନାହିଁ ଭଲ କିଛି ବି ଭଲ ପଡ଼ିଲାନି